ହ୍ୟାଲୋ ଆଜ୍ଞା ଆପଣ ଜଳରାମ ସୁଇଟ୍ସ୍ରୁ କହୁଛନ୍ତି ହଁ ଶୁଣୁନାହାନ୍ତି ଗୋଟେ ଗୁରୁତ୍ୱପୂର୍ଣ୍ଣ ଆସୁଛି ଆମର ଉତ୍ସବ ମୋ ବାପା ମାଆଙ୍କର ପଚାଶ ତମ ବାର୍ଷିକ ଉତ୍ସବ ହେବ ସେଥିଯୋଗୁଁ ଆମେ ଗୋଟେ ଏଭଳି ମିଠା ଆପଣଙ୍କଠୁ ଚାହୁଁଛୁ ଯେଉଁ ମିଠାଟା ଟେଷ୍ଟି ହେବ ମାନେ ଦେହ ପାଇଁ ବି ଭଲ ହେବ ଆଉ ସେଥିରେ ଫ୍ୟାଟ୍ ଅଂଶବି ବେଶୀ ନଥିବ ହେଲା ବୁଝି ଜାଣିପାରୁଛନ୍ତି ଏମିତି ଗୋଟେ ମିଠା ହେବା ଦରକାର ଏମିତି ମିଠା ହେବା ଦରକାର ଯେଉଁଟା ଦେହ ପାଇଁ ଭଲ ତ ପୁରା ତାର ଗୋଟେ ଖରାପ ଗୁଣ ନଥିବ ସେମିତି କିଛି ମିଠା ଅଛି ନା ଆଉ କ'ଣ ଭେରାଇଟିର ମିଠା ଆପଣଙ୍କ ପାଖରେ ଅଛି କୁହନ୍ତୁ ହଉ ହଉ ଶୁଣନ୍ତୁ ହଁ ହଁ ଯେ ମୁଁ କଣ କହୁଛି ଗୋଟେ ରସମଲାଇ ଟାଇପ୍ର ଯେଉଁଥିରେ ଗୋଲାପ ଫୁଲର ପତ୍ର ତାର ଯେଉଁ ଇଏଟା ଉପରେ ସ୍ପ୍ରିଙ୍କିଲ୍ ହେଇକି ପଡ଼ିଥିବ ତାପରେ ତାର ଯେଉଁ ସାଇଡ଼ରେ ଅମୂଲ ଥିବ ଏବେ ଯେଉଁ ଚକୋଲେଟ୍ର କରୁନାହାନ୍ତି କି ମିଠାଟା ଭିତରେ ଚକୋଲେଟ୍ଟା ଥିବ ଉପରେ ଗୋଲାପଜାମୁର ଭଳିଆ ବାହାରେ ଥିବ ତା ଉପେରେ ରସଗୋଲା ବାହାରୁଥିବ ଯଦି ସେମିତି ଆପଣ କରିପାରିବେ ମୁଁ ଆପଣଙ୍କୁ ଗୋଟେ ଡାଇଗ୍ରାମ୍ ପଠାଇଦେବି ଚିତ୍ରଟା କରିକି ଯାହାଦ୍ୱାରା କି ଆପଣ କରିବେ କାରଣ ଆମର ସେଇ ମିଠାଟି ପରା ଇଏଟା ସେଇ ମିଠାଟା ଖାଇବା ପାଇଁ ଆସୁଛନ୍ତି ଆମକୁ ହଜାରେ ଲୋକ ବୁଝୁଛନ୍ତି ଆପଣ ଆଉ କହୁନାହାନ୍ତି

ହଁ ହଁ ହଁ ହଁ ମୁଁ ଜାଣିପାରୁଛି ଶୁଣନ୍ତୁ ମୋ ଆଇଡ଼ିଆଟା ଆପଣ ଜାଣିଲେ ଆପଣ ଆଇଡ଼ିଆ ଆପଣ କହିଲେ ଏମିତି ଏମିତି ଗୋଟେ ମିଠା ତିଆରି କରିବେ ଯେମିତି ଲୋକ ଚାହିଁକି ରହିଥିବେ ଆଉ ଖାଇଲେ ମାନେ ସିଏ ଅତୃପ୍ତ ଲାଭ କରିବେ ଆଉ ବୁଝୁଛନ୍ତି ହଉ ତା'ହେଲେ ଆଜ୍ଞା ଆଜ୍ଞା ହଉ ତା' ହେଲେ ରଖୁଛି ଆଜ୍ଞା ହଉ ହଉ ରଖିଲି